ବଙ୍ଗାଳୀ ହେଉଛି ଏକ ଆଞ୍ଚଳିକ ଭାଷା ଯେମିତିକି ରାଜ୍ୟ ସ୍ତରରେ ତା କଥାବାର୍ତ୍ତା ହୋଇଥାଏ ହିନ୍ଦୀ ମଧ୍ୟ ସେମିତି ଗୋଟିଏ ଆମର ରାଷ୍ଟ୍ରୀୟ ଭାଷା ଯା ଯେ ଦେଶର ଯେକୌଣସି ଜାଗାକୁ ଯିବା ଆମେ ହିନ୍ଦୀ ସବୁଆଡ଼େ ଆମେ କହିପାରିବା ବି ବୁଝିପାରିବା ଲୋକମାନେ କହି କୁହାବୁଲା କରିପାରିବେ ଏ ଓଡ଼ିଶା ଓଡ଼ିଆ ଭଷା ହେଉଛି ଆମର ଏକ ପ୍ରକାର ଆଞ୍ଚଳିକ ଭାଷା ଯେମିତିକି ଆମ ଓଡ଼ିଶା ଓଡ଼ିଶା ରାଜ୍ୟର କେବଳ ଏହି ଭାଷାଟି ଚାଲିଥାଏ କିନ୍ତୁ ଏହି ଯେଉଁ ବଙ୍ଗାଳୀ ଆଉ ହିନ୍ଦୀ ଏ ଭଷା ସହିତ ଓଡ଼ିଆ ଭାଷା ମଧ୍ୟ ସାମଞ୍ଜସ୍ୟ ରହିଅଛି ଯେମିତିକି ବଙ୍ଗଳୀର କିଛି କଥା ଓଡ଼ିଆର କଥା ସହିତ ମିମିଶି ଯାଉଥାଏ ଆଉ ଓଡ଼ିଆ ଲୋକ ମଧ୍ୟ ସାଧାରଣତଃ ବଙ୍ଗାଳୀ କହି ନକହି ବଙ୍ଗାଳୀ ଭାଷାକୁ ନ କହି ପାରିଲେ ମଧ୍ୟ ତାଙ୍କ କଥାକୁ ବୁଝିଯାଆନ୍ତି ଆଉ ହିନ୍ଦୀ ବି ସେମିତି ହିନ୍ଦୀର ବି କିଛି ଏମିତି ଶବ୍ଦ ଅଛି ଯେଉଁଟାକୁ ଆମେ ଓଡ଼ିଆରେ ମଧ୍ୟ ବୁଝି ପାରନ୍ତି ସେଥିପାଇଁ ଓଡ଼ିଆ ଆଉ ବଙ୍ଗାଳୀ ହିନ୍ଦୀ ଭିତରେ ବହୁତ ବଡ଼ ନିବିଡ଼ ସମ୍ପର୍କ ଗୋଟିଏ ରହିଅଛି